ହଁ ଆମ ଯୁବପିଢ଼ି ମଧ୍ୟ ଆମେ ସଂସ୍କୃତିକୁ ବହୁତ କଡ଼ାକଡ଼ି ଭାବରେ ପାଳନ କରୁଛୁ ଆମେ ଆମର ପରମ୍ପରା ଓ ସଂସ୍କୃତିକୁ ବୁଡ଼ିଯିବାକୁ ଦେଇନାହୁଁ ଆମର ପୂର୍ବପୁରୁଷ ଆମର ଅତୀତରେ ଯେମିତି ପର୍ବପର୍ବାବାଣି ପାଳନ କରୁଥିଲେ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବଜାୟ ରଖିଥିଲେ ଆମେ ମଧ୍ୟ ତାଙ୍କଠୁ ଶିଖି ଆମ ପୂର୍ବପୁରୁଷଙ୍କୁ ଯାହାଙ୍କଠୁ ଯାହା ସବୁ ଶିଖିଛୁ ଆମେ ସେସବୁକୁ ପାଳନ ଆଜି ପର୍ଯ୍ୟନ୍ତ ପାଳନ କରୁଛୁ ଏବଂ ମାନି ଆସିଛୁ ଯେମିତିକି ଆମ ଗ୍ରାମରେ ଦଣ୍ଡ ପଚାଶ ବର୍ଷ ହେବ ପ୍ରତିବର୍ଷ ଦଣ୍ଡ ଯାତ୍ରା କରାଯାଉଛି ଏବଂ ଏଥିରେ ଆମ ଗ୍ରାମର ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ସାମିଲ ହୁଅନ୍ତି ପ୍ରତିବର୍ଷ ନାମ ଯଜ୍ଞ କରାଯାଏ ବିଭିନ୍ନ ପ୍ରକାର ଅନୁଷ୍ଠାନିକ କାର୍ଯ୍ୟକ୍ରମ ମଧ୍ୟ କରାଯାଏ ଦୀପାବଳି ହୋଲି ବିଭିନ୍ନ ପର୍ବପର୍ବାଣି ହୋଲି ଇତ୍ୟାଦି ପାଳନ କରାଯାଏ ଏହାର ମୂଲ୍ୟବୋଧ ବହୁତ ମୂଲ୍ୟବାନ୍ ଆମେ ଆମ ସଂସ୍କୃତିକୁ ବୁଡ଼ିବାକୁ ଦେଇନାହିଁ କି ଆଗକୁ ମଧ୍ୟ ଏହା ହେବାକୁ ଦେବୁନହିଁ ଆମ ସଂସ୍କୃତି ଓ ପରମ୍ପରାକୁ ଆମେ ବଜାୟ ରଖିବୁ ଆମେ ସବୁଦିନ ପାଇଁ ମନେ ରଖିବୁ ଏବଂ ଆମର ଭବିଷ୍ୟତର ନାଗରିକ ଆମ ପିଲାମାନଙ୍କୁ ମଧ୍ୟ ଆମେ ଏହା ଶିଖିବାକୁ କହିବୁ ଏବଂ ଏହି ଶିକ୍ଷା ଦେବୁ ଆମ ସଂସ୍କୃତିକୁ ନ ବୁଲିବା ପାଇଁ କହିବୁ ଏବଂ ତାକୁ ମାନିକି ପାଳନ କରିବାକୁ ଆମକୁ ଉତ୍ସାହିତ କରିବୁ